ଓଡ଼ିଆ ଭାଷାର ଅନେକ ବୈଶିଷ୍ଟ୍ୟ ରହିଛି ସେଥିପାଇଁ ତ ଆମ ଓଡ଼ିଶାବାସୀ ଓଡ଼ିଆ ଭାଷା ବ୍ୟବହାର କରିଥାନ୍ତି ଓଡ଼ିଆରେ ଆମେ ଖାଇଥାଉ ଓଡ଼ିଆ ପିନ୍ଧିଥାଉ ଏବଂ ଓଡ଼ିଆ କହିଥାଉ ମଧ୍ୟ ଆମ ଭାଷା ବହୁତ ସୁନ୍ଦର ଓ ସ୍ମୃତି ମଧୁର ଆମ ଭାଷାରେ ଆମ ଭାଷାରେ ଗୋଟିଏ ଶବ୍ଦର ଅନେକ ପ୍ରକାର ଅର୍ଥ ଥାଏ ତାକୁ ବୁଝିବା ବହୁତ କଷ୍ଟ କଷ୍ଟ ସାାଧ୍ୟ ହୋଇଥାଏ କିନ୍ତୁ ଏହା ବହୁତ ଭଲ ମଧ୍ୟ ଲାଗିଥାଏ ଶୁଣିବା ପାଇଁ ଏବଂ କହିବା ପାଇଁ ଓଡ଼ିଆ ଭାଷାରେ ବ୍ୟାକରଣ ବହୁତ ନିର୍ମଳ ହୋଇଥାଏ ଓଡ଼ିଆ ଭାଷାର ବ୍ୟାକରଣ ବ୍ୟାକରଣରେ ଛନ୍ଦ ଛନ୍ଦ ଥାଏ ଏବଂ ବିଭିନ୍ନ ପ୍ରକାର ଅଳଙ୍କାର ପ୍ରୟୋଗ ଦ୍ୱାରା ଓଡ଼ିଆ ଭାଷାକୁ ସୁନ୍ଦର ସୁନ୍ଦର ଭାବରେ ସୁସଜ୍ଜିତ କରାଯାଇଥାଏ ଓଡ଼ିଆ ଭାଷାର ବିପରୀତ ଶବ୍ଦ ରହିଛି ପ୍ରତି ଶବ୍ଦ ବିଭିନ୍ନ ଢଗ ଢମାଳି ସବୁ ଓଡ଼ିଆ ଭାଷାର ବ୍ୟାକରଣରେ ରହିଛି ବିଭିନ୍ନ ଢଗରମାଳିକୁ ତାତ୍ସଲ୍ୟ କରି ଆମେ ଅନେକ ଅର୍ଥ ପାଇଥାଉ କୌଣସି କଥା ଆମେ ସମ୍ପୂର୍ଣ୍ଣ ରୂପେ ସିଧା ସଳଖ ଭାବରେ ନ କହି ତାହାକୁ ବୁଲେଇ ବଙ୍କେଇ କହିଥାଉ ଏବଂ ସାମ୍ନା ବାଲା ତାକୁ ବୁଝି ପାରିଥାଏ ଏଥିରେ ଅନେକ ଆନନ୍ଦ ମିଳିଥାଏ ମିଳିଥାଏ ତେଣୁ ଓଡ଼ିଆ ଭାଷାର ବ୍ୟାକରଣ ବହୁତ ଓଡ଼ିଆକୁ ଜାଣିବାରେ ବହୁ ସାହାଯ୍ୟ କରିଥାଏ ଏବଂ ଓଡ଼ିଆକୁ ସୁ ସୁନ୍ଦର ଓ ସୁମଧୁର କରିଥାଏ ଏହାର ଉଚ୍ଚାରଣ ମଧ୍ୟ ବହୁତ ଭଲ ଭାବରେ ହୋଇଥାଏ ଉଚ୍ଚାରଣ କରିବାରେ କୌଣସି ଅସୁବିଧା ହୋଇନଥାଏ ନଥାଏ